ମୁଁ ଟିଭିରେ ପ୍ରସାରଣ ମାଧ୍ୟମରେ ଜାଣିଲି ଯେ ଡାବର ଟୁଥ ପେଷ୍ଟ ତା'ର ନିରାକରଣ ବିଷୟରେ ଜାଣିପାରିଲି ଟିଭିରୁ ଦାନ୍ତରେ ଥିବା ରୋଗ ଜୀବାଣୁକୁ ମାରିପାରେ ଏବଂ ଦାନ୍ତକୁ କ୍ଲିୟର କରିପାରେ ଏବଂ ଖୁବ କମ ପଇସାରେ ମୁଁ ତାହାକୁ ପାଇପାରେ ଏବଂ ଦୋକାନରୁ ଯାଇ ଡାବର ଟୁଥ ପେଷ୍ଟ କିଣି ଆଣି ପାରିଲି ଘରକୁ ମୋର ତାହା ମୋର ଉପଯୋଗୀ ହୋଇପାରିଲା